ମୋତେ ଛୋଟବେଳୁ ଫୁଲଗଛ ଏବଂ ଫଳଗଛ ଲଗେଇବାକୁ ବହୁତ ଭଲ ଲାଗେ ଫୁଲର ଫୁଲ ଏମ ଫୁଲଗଛର ନା ଆମ ବାରିଆଡ଼େ ମୁଁ ଯେଉଁ ଯେଉଁ ଫୁଲ ଲଗେଇଛି ତା' ନା ହେଉଛି ଟଗର ଗେଣ୍ଡୁ ମନ୍ଦାର ଏମିତି କେତେକ ଫୁଲଗଛ ଲଗେଇଛି ଏବଂ ଫଳ ବି ଭଣ୍ଡା ତା'ପରେ ଆମ୍ବ ତା'ପରେ କଦଳୀ ଏମିତି ଗଛର ଫୁଲଫଳ ହେଲେ ମିଶାମିଶି ହୋଇ ଲଗିଆ ହୋଇଛି ଏବଂ ଫୁଲ ଛୋଟବେଳେ ମୋତେ ଫୁଲ ଫୁଲ ମାନେ ଫୁଲରେ ବହୁତ ମାତ୍ରାରେ ଲାଭ ହୋଇଥାଏ ଏବଂ ଫୁଲଗଛ ସେଥିପାଇଁ ଆମେ ଓଡ଼ିଶାରେ ସବୁଠାରୁ ବଡ଼ ଠାକୁର ଜଗନ୍ନାଥଙ୍କୁ ଫାଷ୍ଟ୍ ଫୁଲ ଅର୍ପଣ କରିଥାନ୍ତି ଏବଂ ଫୁଲମାଳ କରି ବିକି ବଜାରରେ ବିକ୍ରି ହୋଇଥାଏ ଏବଂ ବାହାଘର କାର୍ରେ ବାହାଘର ହେଲେ ବାହାଘର କାର୍ରେ ଫୁଲ ଲାଗିଥାଏ ଏବଂ ଫୁଲ ଫୁଲ ଫୁଲର ଦାମ୍ ବହୁତ ତା' ଭିତରେ ବହୁତ ମାତ୍ରାରେ କମ୍ ହେଉଛି ସେଥିପାଇଁ ସରକାରଙ୍କୁ କହିଛି ଯେ ଫୁଲର ଦାମ୍ଟା କିଏ ବେଶୀ କରିବା ପାଇଁ ଏବଂ ଫଳ ରେଟ୍ ଅନୁସାରେ ଫୁଲ ରେଟ୍ ବହୁତ କମିଯାଉଛି ଏବଂ ଫୁଲରେ ବହୁତ ମାତ୍ରାରେ ଲାଭ ଅଛି ସେଥିପାଇଁ ସରକାରଙ୍କୁ ଏମିତି ନାହିଁ ଯେ ଫୁଲରେ ଟିକିଏ ବଢ଼ିଆଯାଉ ଏବଂ ଆମେ ଆମେ ଯାହା ଯାହାହେଲେବି ଫୁଲରେ ବହୁତ ମାତ୍ରାରେ ପ୍ରଫିଟ୍ ଥାଏ ଏବଂ ଫଳ ଫଳ କଥା କହିଲେ ନ ସରେ ଫଳ ଆମ ଓଡ଼ିଶାରେ ବହୁତମାତ୍ରାରେ ଲୋକଙ୍କ ପ୍ରିୟ ଫଳ ହେଉଛି ଆମ୍ବ ଆଉ କଦଳୀ ଭଣ୍ଡା ଆଉ ଆମ୍ବକୁ ଆମେ ଆମ୍ବକୁ ଆମେ ଆଚାର କରି ଖାଇଥାଉ ଏବଂ ଫଳ ଅନୁସାରେ ଆମ୍ବକୁ ଆମେ ଆଚାର କରି ଖାଇଥାଉ ଏବଂ କଦଳୀକି ଆମେ ଭୋଗରାଗ କରିଥାଇ ଏବଂ ଭଣ୍ଡାକୁ ଆମେ ଡାଲି କରିଥାଉ ଆଉ ଏମିତି କେତେପ୍ରକାର ରୋଷେଇରେ ଆମେ ଭଣ୍ଡା ପକେଇ ଥାଉ ମାନେ ରନ୍ଧାରନ୍ଧି ହେଲେ ଭଜାଫଜା ହେଲେ ଭଣ୍ଡା ଭଜା ଏବଂ ରୋଷେଇଫୋଷେଇରେ ପକେଇ ଥାଉ ଏବଂ ସେଥିପାଇଁ ଆମେ ଓଡ଼ିଶାରେ ଆମେ ଓଡ଼ିଆ ଭାରି ବଢ଼ିଆ ସେଥିପାଇଁ ଆମେ ଓଡ଼ିଶାରେ ଓଡ଼ିଶାରେ ମାନେ ବିଭିନ୍ନ ପ୍ରକାର ଇଏରେ ବିଭିନ୍ନ ମାନେ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ଫୁଲଫଳ ହୋଇଥାଏ କିନ୍ତୁ ଆମ ଓଡ଼ିଶାରେ ଏ ମାନେ ଗେଣ୍ଡୁ ଟଗର ମନ୍ଦାର ଏମିତି ପ୍ରାୟ କେତେଗୁଡ଼ିକ ଫୁଲ ଅଛି ଗଛ ଅଛି ସେ ସେଥିପାଇଁ ସେଥିପାଇଁ ଏମିତି ପ୍ରାୟତଃ ଗଛ ଫୁଲ ଅଛି ସେଥିରେ ବହୁତମାତ୍ରାରେ ହେଇଥାଏ ଫଳ ଭିତରେ ଇତ୍ୟାଦି